ହ୍ୟାଲୋ ହଁ କହୁଛି କିଏ କହୁଥିଲ କି ହଁ ହଁ କୁହନ୍ତୁ

ହଁ ହଁ ଆମ କ୍ଲିନିକ୍ରେ ସବୁ ଡାକ୍ତର ରହୁଛନ୍ତି ହଁ ହଁ ଆମର ଏଠି ସବୁ ଟେଷ୍ଟ ବି ହେଉଛି ଟେଷ୍ଟ ବି ହେଉଛି ଆଉ ଟେଷ୍ଟ ହେଇଯିବ ବି ସବୁ ଡକ୍ଟର ସବୁ ଇଏର ଡକ୍ଟର ଅଛନ୍ତି ଦେଖୁଛନ୍ତି କ'ଣ ଦେଖେଇବାକୁ ଚାହୁଁଛନ୍ତି କି ହଁ ଅଛନ୍ତି ସିଏ ତ ଆସୁଛନ୍ତି ସବୁ ଭୁବନେଶ୍ୱରରୁ ଦିଲ୍ଲୀରୁ କଟକରୁ ସବୁ ଆସୁଛନ୍ତି ଡକ୍ଟର ହଁ ହଁ ଆସନ୍ତୁ ସବୁପ୍ରକାର ସୁବିଧା ଅଛି ଏଠି ଆଉ ଭଲ ଡକ୍ଟର ବି ଅଛନ୍ତି ଆସନ୍ତୁ ଆପଣ ଆସିଲେ ମୁଁ ସେଠି ଦେଖା କରେଇ ଦେବି ହଁ ହଁ ହଁ ସବୁ ସୁବିଧା ଅଛି ସବୁପ୍ରକାର ସୁବିଧା ଏଠି ଅଛି ଆପଣ ଆସନ୍ତୁ କେଉଁଦିନ ଆସୁଛନ୍ତି ମୋତେ ଖାଲି ଫୋନ୍ କରିଦେବେ ଆଉ ମୁଁ ଆପଣଙ୍କୁ ଇଏ ଦେଖେଇଦେବି ହଁ ହଁ